ମୋର ଏବେ ଗ୍ରାଜୁଏସନ୍ ସରିଲାଣି ଗ୍ରାଜୁଏସନ୍ ସରି ସାରିଲା ପରେ ମୁଁ ଏବେ ଭୁବନେଶ୍ୱର ବାଣୀବିହାରରେ ପିଜି କରୁଛି ମୋର ଫାଷ୍ଟ ସେମିଷ୍ଟାର ପରୀକ୍ଷା ସରିଲାଣି ଏବେ ମୋର ସେକେଣ୍ଡ ସେମିଷ୍ଟାର ପରୀକ୍ଷା ଜୁଲାଇ ମାସରେ ହେବ ତାପରେ ମୋର ସରିଲା ପରେ ମୁଁ ହେଲା ନେଟ୍ ପାଇଁ ପ୍ରିପାରେସନ୍ ହେଉଛି ନେଟ୍ ପ୍ରିପାରେସନ୍ ନେଟ୍ କ୍ଲିଅର କରିସାରିଲା ପରେ ମୁଁ ତାପରେ ମୋର ଭବିଷ୍ୟତରେ ଗୋଟିଏ ଲେକ୍ଚରର ହେବାକୁ ମୋର ଏମ୍ ଅଛି ମୁଁ ସେଥିଲାଗି ବହୁତ ପରିଶ୍ରମ କରୁଛି ଭବିଷ୍ୟତରେ ମୁଁ ଜଣେ ଭଲ ଲେକ୍ଚରର ହେବି ବୋଲି ମୁଁ ଭାବୁଛି